ହଁ ମୁଁ ଯେତେବେଳେ ପ୍ରଥମେ ମୋ ଶାଶୁଘରକୁ ଆସିଲି ଶାଶୁଘରେ କହିଲେ ତୁ ରୋଷେଇ ଜାଣିଛୁ ମୁଁ କହିଲି ହଁ ଜାଣିଛି ନା କଲୁ ରୋଷେଇ କେମିତିଆ କ'ଣ ତୁ ଭଲ ପାଉ ଭଲ କିରି କରୁ ଶିଖିଛୁ କ'ଣ ଦେଖିବା ଆମେ ଚାଖିବୁ ସେଇଠୁ ମୁଁ ରୋଷେଇ କଲି ସାଧାରେ ଡାଲମା ବି ଭଲ କରେ ତା'ପରେ ଆମୀଷ ଉପରେ ବିଷୟ ନୁହଁ ତଥାପି ମୁଁ ମାଛ ତରକାରୀଟି ଭଲ କରେ ଆଉ ଶାଗ ଭଜା ଭଲ କରେ ଆଳୁ ଭର୍ତ୍ତା ଭଲ କରେ ଆଉ ଯେଉଁ ଶାଗ ଯେଉଁ କଲରା ଫଲରା ସେଟିକେ ପାଟିକି ଭଲ ଲାଗେ ଦେହକୁ ହିତ ପିତା ପିତା ଖାଇଲେ ଭଲ ତେଣୁ ତାକୁ ବି କରେ ଭଲରେ କଲରା ହେରିକା ଛାଣି ଦିଏ ଚିପ୍ସ ଯେଉଁ ଆଉ ଭଲକରି ଶାଗ ଖରଡ଼ାଟି ଭଲ କିିରି କରେ ତେଣୁ ମୋ ଶାଶୁ ଖାଇବାକୁ ଭାରି ଭଲ ପାଆନ୍ତି ଆଳୁ ଭର୍ତ୍ତା ଟିକି ଭାରି ଭଲ ପାଆନ୍ତି ଆଉ ମୋ ଭାଇ ଭଉଣୀ ମାନେ ଆସିଲେ ବା ଆମ ନଣନ୍ଦ ଫଣନ୍ଦ ଆସିଲେ ସେ କହନ୍ତି ତୁ ଆଜି ରୋଷେଇ କର କ'ଣ କରୁଛୁ କେମିତି ଖାଇବା ଆସନ୍ତି ମୁଁ ଭଲକରି ତାଙ୍କ ପାଇଁ ରୋଷେଇ କରେ ଆଉ ଖେଚୁଡ଼ି ଭଲକରି କରେ ଖାଆନ୍ତି ଭଲକରି ଏମିତି ସବୁ ରୋଷେଇ ବାସ ଭଲ ଉପରେ ଯାଏ ଆଉ ସାଧାରଣତଃ ମୁଁ ସ୍କୁଲ୍ର ଗୋଟେ ମଧ୍ୟାହ୍ନ ଭୋଜନ ରୋଷେଇ କରିଥିଲି ମତେ ସମସ୍ତେ ପିଲାମାନେ ବି ମୋ ସ୍କୁଲ୍ ପିଲା ଭାରି ଭଲ ପାଆନ୍ତି କହନ୍ତି ବଡ଼ବୋଉ ଆଜି ରୋଷେଇ କରିଛି ଭଲ ହେଇଛିି ବଡ଼ବୋଉ କରୁ ଆମେ ଖାଇବୁ ଆଉ ଏବେ ଯାଏ ବି ପିଲାମାନେ ମତେ ଝୁୁରନ୍ତି ବଡ଼ବୋଉ ଆସିନି ଆଉ ଦେହ ମୁଣ୍ଡ ଖରାପ ଥିଲେ ବଡ଼ବୋଉ ଆସିନି ଆଉ ରୋଷେଇଟା ଭଲ ହବନି ତେଣୁ ସମସ୍ତେ ମତେ ଭାରି ଭଲ ପାଆନ୍ତି ମୁଁ ଏ ରୋଷେଇକି ବି ଭଲ ପାଏ ଆଉ ରୋଷେଇ ପାଖରେ ବସି ମୁଁ ରୋଷେଇ କରିବାକୁ କଟା ବଟା ରୋଷେଇ ବହୁତ ଭଲ ପାଏ ମୁଁ ଆଜି ନୁହେଁ ମୁଁ ସବୁବେଳେ ମୋ ବୋହୁ ହେଇ ଆସିଲା ପରଠୁ ମୁଁ ସବୁବେଳେ ରୋଷେଇ ବାସ କରିବାକୁ ଭାରି ଭଲପାଏ ତେଣୁ ରୋଷେଇ କରୁଛି ଏବେ ବି କରୁଛି ଭଲ ଲାଗୁଛି ଖାଇବାକୁ ସମସ୍ତେ ମୋ ଘରେ ମୋ ଝିଅ ହେରିକା ବି ଭଲ ପାଆନ୍ତି ଶାଶୁଘରୁ ଆସିଲେ କହିବେ ରୋଷେଇ କର ତୁ ମୁଁ ଆମେ ଖାଇବୁ ମୁଁ କରି ଚାଲିଛି ଆଉ